ଓଡ଼ିଶାର ସବୁ ଜିଲ୍ଲା ଏବେ ବର୍ତ୍ତମାନ ଡେଭେଲୋପ୍ ହବାରେ ଲାଗିଛି ସବୁ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଯାହା ବି ନୂଆ ନୂଆ ସ୍କିମ୍ ପ୍ରୋଜେକ୍ଟ୍ ଆସୁଛି ସବୁ ସବୁ ଜିଲ୍ଲାରେ ସେ ସବୁ କାର୍ଯ୍ୟକାରୀ ହେଉଛି ସେଥିମଧ୍ୟରୁ କେନ୍ଦୁଝର ଅନ୍ୟତମ କେନ୍ଦୁଝର ଆଗରୁ ଏତେ ଡେଭେଲୋପ୍ ନଥିଲା କିନ୍ତୁ ଏଇ ଦି ଗତ ତିନି ଚାରି ବର୍ଷ ହବ ମାନେ କେନ୍ଦୁଝରରେ ସବୁ ପ୍ରକାରର ସୁବିଧା ଲୋକ ମାନେ ପାଇପାରୁଛନ୍ତି ଯେଉଁ ମାନେ ବି ରହୁଥିଲେ ଶିକ୍ଷା ବ୍ୟବସ୍ଥାରେ ଯାହା ବି ମାନେ ପଛ ଘୁଞ୍ଚା ଥିଲା କେନ୍ଦୁଝର ଜିଲ୍ଲା ଏବେ ବର୍ତ୍ତମାନ ସେ ସବୁ ପରିବର୍ତ୍ତନ ହେଲାଣି ଲୋକ ମାନେ ଭଲ ସେ ପାଠ ପଢୁଛନ୍ତି ପିଲା ମାନେ ଆଉ ଯେଉଁ ମାନେ ବି ରହୁଥିଲେ ସେମାନେ ଚାକିରୀ ବାକିରୀ ପାଉନଥିଲେ ଏଇ ସବୁ ବର୍ତ୍ତମାନ ବିଭିନ୍ନ ପ୍ରକାର ଦୋକାନରେ ସେ ସବୁ ମାନେ ରହିପାରିଲେଣି ଆଉ ଯେଉଁ ମାନେ ବି ପେ ପେନସନ୍ ପାଉ ନଥିଲେ ସେମାନଙ୍କୁ ମଧ୍ୟ ଭଲ ସର୍ଭେ କରିକି ସେମାନଙ୍କୁ ସମସ୍ତଙ୍କୁ ପେନସନ୍ ଦିଆଯାଇଛି ତ କେନ୍ଦୁଝର ଜିଲ୍ଲା ବର୍ତ୍ତମାନ ସବୁଠୁ ମାନେ ଆଗ ଅପେକ୍ଷା ଗତ ଦୁଇ ତିନି ବର୍ଷରେ ବହୁତ ଉପରକୁ ଉଠିଛି